ହଁ ଆମେ ଆମ ବଗିଚାରେ ଚାଷ କରିଥାଉ ତ ତା' ପୂର୍ବରୁ ଆମେ ହଳ କରିଥାଉ ତା'ପରେ ଘାସଗୁଡ଼ାକ ଯେଉଁ ସଫା କରିଥାଉ ତା'ପରେ ଖତ ପକାଇକି ମାଟିକୁ ଉର୍ବର କରିଥାଉ ହଳ କଲା ପରେ ମାଟି ଉର୍ବର ହୋଇଥାଏ ତ ମାଟି ପ୍ରସ୍ତୁତ ହେଲା ପରେ ଆମେ ଚାରା ଆଣିଥାଉ ଚାରା ଆଣିଥାଉ ଆମେ ମେଗା ନର୍ସରୀ ଆଉ କୃଷି ବିଭାଗରୁ ଆମେ ଚାରା ନେଇକି ଆସିଥାଉ ତ ତାକୁ ଲଗାଇଥାଉ ତାକୁ ଭଲ ସେ ତା'ର ଯତ୍ନ ନେଇକି ପାଣି ଦେଲା ପରେ ଗଛ ବଡ଼ ହୋଇଥାଏ ତା'ପରେ ବହୁତ ହିତକର ଖାଇବା ମାନେ ଫଳମୂଳ ଦେଇଥାଏ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ବି ବଢ଼ିଥାଏ ଆହୁରି ପ୍ରାକୃତିକ ଖାଇବା ଖାଇଲା ପରେ ଆମର ସ୍ୱାସ୍ଥ୍ୟ ବି ଭଲ ରହିଥାଏ ଆହୁରି ନିଜେ ପ୍ରସ୍ତୁତ କରିଥିବା ଖାଦ୍ୟରେ ଅଧିକାଂଶ ତ ସାର ଜାତୀୟ ଜିନିଷ ନଥାଏ ତ ସେଥିପାଇଁ ସ୍ୱାସ୍ଥ୍ୟ ପାଇଁ ବି ସେଇଟା ଭଲ ହୋଇଥାଏ